ଆମ କନ୍ଧମାଳ ଜିଲ୍ଲାରେ ଲୋକମାନେ ଦୈନିକ ସମ୍ମୁଖିନ ହେଉଥିବାର ବହୁତ କିଛି କାରଣ ଅଛି ଯେଉଁଟା କି ଏବେ କିଛି ରାସ୍ତା ବହୁତ ଖାଲ ଢ଼ିପ ହୋଇକି କିଛି ଠିକ ନାହିଁ ଯେଉଁଟା କି ବର୍ଷା ଆସିଲେ କାଦୁଅ ହୋଇକି ଲୋକମାନଙ୍କୁ ଯିବା ଆସିବାର ଅସୁବିଧା ହେଉଛି ପାନୀୟ ଜଳର ସେମିତି କିଛି ସୁବିଧା ନାହିଁ ଲୋକମାନଙ୍କୁ ସେଇଥିପାଇଁ ବି ବହୁତ କିଛି ହଇରାଣ ହବାକୁ ପଡ଼ୁଛି ଲୋକମାନେ ନଦୀ ନାଳ ପୋଖରୀ ଗାଡ଼ିଆ ଏହିସବୁରୁ ପାଣି ପିଇ ନିଜ ଦେହକୁ ମଧ୍ୟ ଖରାପ କରିଥାନ୍ତି ସେଇଥିପାଇଁ ଏସବୁର ସମସ୍ତ ଲୋକ ବହୁତ ଭାବରେ ଖରାପ ଭାବରେ ସମ୍ମୁଖିନ ହୋଇଥାନ୍ତି